ପ୍ରାଚୀନ ରାଜାମାନଙ୍କ ମଧ୍ୟରୁ ଆମର ଚୋଡ଼ଗଙ୍ଗ ଦେବ ଅନ୍ୟତମ କାରଣ ସିଏ ଆମର ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଆଉ ତାଙ୍କ ଦ୍ୱାରା ପୁରୀରେ ବହୁତ ବିଶାଳ ଜଗନ୍ନାଥ ମନ୍ଦିର ତିଆରି ହୋଇଥିଲା ସେପରି ଆମର କୋଣାର୍କ ମନ୍ଦିର ତିଆରି ହେଇଥିଲା ସୂର୍ଯ୍ୟ ମନ୍ଦିର ଯୋଉଠିକି ସୂର୍ଯ୍ୟ ଦେବତା ପୂଜା ପାଆନ୍ତି ତାହା ଆମର ତାହା ଆମର ନାଙ୍ଗୁଳା ନରସିଂହ ଦେବ ଦ୍ୱାରା ତିଆରି ହୋଇଥିଲା ସେଇଠି ବାରଶହ ବଢ଼େଇଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ବହୁତ ହଜାର ହଜାର ପର୍ଯ୍ୟଟକ ବହୁ କୋଣାର୍କ ମନ୍ଦିର ଆଉ ଜଗନ୍ନାଥ ମନ୍ଦିରକୁ ଦେଖିବାକୁ ଆସନ୍ତି ବହୁତ ବଡ଼ ବଡ଼ ପର୍ଯ୍ୟଟକ ହିସାବରେ ସେମାନେ ଗଣିତ ହୁଅନ୍ତି